ଆମେ ଚନ୍ଦ୍ରଗ୍ରହଣ କିମ୍ବା ମହା ମହାକାଶୀୟ ଘଟ ଘଟଣା ଦେଖିଛୁ ଦେଖିଛୁ ଏହା ବର୍ଷ ବର୍ଷକୁ ଥରେ ଏହି ଏହି ଚ ଚନ୍ଦ୍ରଗ୍ରହଣ ଲାଗିଥାଏ ଯାହାକି ଆମ ଓଡ଼ିଆ ଓଡ଼ିଆ ଜାତିର ଲୋକମାନେ ବହୁତ ଗ୍ରହଣ କରନ୍ତି ଏବଂ ତାହା ଦ୍ୱାରା ତାହାଦ୍ୱାରା ଅନେକ କିଛି ଜିନିଷ କରିଥାନ୍ତି ଯାହାକି ଏହା ଗ୍ରହଣ ଲାଗିଥିଲେ ହାଣ୍ଡି ଛଡ଼ା କରିଦିଅନ୍ତି ତାପରେ ରାତିରେ ଭାତ ଖାଆନ୍ତି ନାହିଁ ଓ ଏବଂ ଓଡ଼ିଆ ଜାତି ଜାତିରେ ବିଭିନ୍ନ ପ୍ରକାର ନିୟମ ଥାଏ ଯାହାକି ଚନ୍ଦ୍ରଗ୍ରହଣ ଲାଗିଲେ ଚନ୍ଦ୍ରଗ୍ରହଣ ଲାଗିବା ଆଗରୁ ଲୋକେମାନେ ଲୋକମାନେ ଖାଦ୍ୟ ଖାଇ ଖାଇ ସରିଥାନ୍ତି ଓ ହାଣ୍ଡି ଛଡ଼ା କରିଦିଅନ୍ତି ପାଣି ପାଣିରେ କୁ କୁଶ ପକାନ୍ତି ଯାହାକି ଗ୍ରହଣ ଲାଗିଥିଲେ ମଧ୍ୟ ସେ ପାଣିକୁ ଆମେ ଗ୍ରହଣ କରି କରିପାରିବୁ ଗ୍ରହଣ ସରିଲା ପରେ ପାଣିକୁ ଆମେ ଗାଧେଇ ପାରିବୁ ଏବଂ ରୋଷେଇ ମଧ୍ୟ କରିପାରିବୁ କରିଥାଉ ଯେଉଁ ଯେଉଁ ଦିନ ଚନ୍ଦ୍ରଗ୍ରହଣ ଲାଗେ ସେଦିନ ବ୍ରାହ୍ମଣମାନେ ଜାଣିଥାନ୍ତି ଓ ଆମକୁ ଖାଦ୍ୟ ଖାଇବାରେ ମନା କରିଦିଅନ୍ତି ଯେପରିକି ରାତିରେ ଭାତ କିମ୍ବା ଜଳଖିଆ ଖାଇବାରେ ମନା କରିଦିଅନ୍ତି କାରଣ ସେଟା ଆକା ହବା ଦ୍ୱାରା ଆମ ଆମ ଜାତିରେ ତାହା ତାହା ତାହା ବିଭିନ୍ନ ପ୍ରକାର ପ୍ରଭାବ ପକେଇଥାଏ ଯେଉଁଟାକି ଆମ ଘର ପରିବାରରେ ଭଲ ନଥାଏ ଏହାକୁ ଆମେ ମାନେ ଆମର ଏହା ଏହା ଯଦି ଆମେ ଗ୍ରହଣ ସମ ଚନ୍ଦ୍ରଗ୍ରହଣ ସମୟରେ ଆମେ ଭାତ ଖାଇଥାଉ ତାହେଲେ ଆମ ଆମର ଘରର କ୍ଷତି ହୋଇଥାଏ ଯାହାକି ଆମେ ଆମ ଦ୍ୱା ଆମ ଦ୍ୱାରା ଯେଉଁ ଭୁଲ ହୋଇଥାଏ ତାହା ଆମ ଘରେ ସେଇଟା ଗ୍ରହଣ ହୋଇଥାଏ ମାନେ ଗ୍ରହ ଗ୍ରହଣ ଗ୍ରହଣ ଦ୍ୱାରା ଆମେ ଆମର ନିଜର କିମ୍ବା ଅନ୍ୟର କ୍ଷତି ମଧ୍ୟ ହୋଇଥାଏ ଏ ଗ୍ରହଣ ବର୍ଷରେ ଥରେ ହୁଏ ଯାହା ଆମ ଜାତି ଧର୍ମରେ ଆମ ଓଡ଼ିଆ ଓଡ଼ିଆ ଲୋକମାନେ ଏହାକୁ ବହୁତ ଗ୍ରହଣ କରନ୍ତେ ଏହାଦ୍ୱାରା ଆମର ଲୋକମାନେ ବିଭିନ୍ନ ପ୍ରକାର ସାହାଯ୍ୟ ପାଇଥାନ୍ତି